ଆମେ ଆମ ଛୁଆପିଲାମାନଙ୍କୁ ଭଲ କି ଜାଣିବା ପାଇଁ ଖବର କାଗଜ ପଢ଼ାଇକି ଶୁଣୁ ଆମେ ଆଉ ଜାଣିବାକୁ ଚାହୁଁ ଆଉ ସେମାନେ ନ ଜାଣିନେ ଆମେ ନିଜେ ପଢ଼ୁ ଆଉ ଖବର କାଗଜ ପଢ଼ିକି ଶୁଣୁ ଶୁଣୁ ଆଉ ଯାହା ଖବର କାଗଜରେ କ'ଣ କ'ଣ ଅଛି କ'ଣ କ'ଣ କେତେ ଦୂର ଯାଇଛି ଆଉ କ'ଣ ବଢ଼ିଛି ସେଥିପାଇଁ ଆମେ ଖବର କାଗଜରୁ ଜାଣିପାରୁ ଆଉ ଆମେ ନିଜେ ହିଁ ପଢ଼ୁ ଆଉ ଜାଣୁ ନ ଜାଣିପାରିଲେ ଆଉ କାହାକୁ ବି ପଢ଼ିକି ଶୁଣିପାରୁ ଆମେ ପୁଅ ହେଉ କି ଝିଅ ହେଉ